ଆମ ନୟାଗଡ଼ ଜିଲ୍ଲାରେ ବହୁତ ଗୁଡ଼ାଏ ପାରମ୍ପରିକ ମାନେ ପର୍ବପର୍ବାଣି ଅଛି ତା' ମଧ୍ୟରେ ଆମର ହେଲା ଗୋଟିଏ ଦୋଳ ପୁର୍ଣ୍ଣମା ସେଥିରେ ଆମର ଶହେ ଆଠ ଦୋଳ ଆସି ମଣିନାଗ ମଧ୍ୟସ୍ତ ଭାବରେ ବସନ୍ତି ତାପରେ ଶହେ ଆଠ ଦୋଳ ଆସି ପୂଜାପର୍ବ ହୁଏ ତା' ପରେ ଚାରିଟା ପାଞ୍ଚଟା ଟାଇମରେ ମାନେ ସେମାନେ ଆମର ଅଛି ଦେଖିବାକୁ ମାନେ ତାଙ୍କର ସବୁର ମାନଙ୍କର ଠାକୁରମାନେ ଏକାଠି ବସି ଭୋଗ ଖାଇ ପାଇଁ ଜଗନ୍ନାଥ ମାନେ ପାଖକୁ ଯିବେ ସେମାନେ ଭୋଗ ଲାଗି ହୋଇକରି ଚାରିଟା ପରେ ତାଙ୍କର ଏଇଟା ଶେଷ ସମାପ୍ତି କରାଯାଏ ତା' ମଧ୍ୟରେ ଅଛି ଗୋଟିଏ ଦୋଳପୂର୍ଣ୍ଣିମା ଗଲେ ତା' ପର୍ବ ମଧ୍ୟ ଗୋଟିଏ ସେ ପ୍ରସିଦ୍ଧ ଦୋଳ ପୂର୍ଣ୍ଣିମାରେ ମଧ୍ୟ ଦୋଳିରେ ଗାଁ ମାନଙ୍କ ଭିତରେ ଏଁ ଯେଉଁ ଠାକୁର ଅଛନ୍ତି ସେମାନେ ରାଧାକୃଷ୍ଣଙ୍କୁ ବି ମଧ୍ୟ ସେଥିରେ ଦୋଳି ଖେଳନ୍ତି ସିଏ ମଧ୍ୟ ଗୋଟିଏ ପର୍ବ ତାପରେ ରହିଛି ଗୋଟିଏ ରଜ ପର୍ବ ତାପରେ ଆସିଲା ସେକେଣ୍ଡ ଜଷ୍ଟ ମାନେ ରଜ ପର୍ବ ରଜ ପର୍ବରେ ବହୁତ ମାନେ ଝିଅ ପିଲା ମିଶି ଦୋଳି କରି ସେମାନେ ରଜରେ ନୂଆ ଲୁଗା ପିନ୍ଧି ଦୋଳି ଖେଳି ପିଠା ପର୍ବ ପିଠା ପଣା କରି ବିଭିନ୍ନ ପ୍ରକାର ଖୁସିରେ ଦିନଟି କଟେଇଥାଆନ୍ତି ଏଁ ମା' ମାନେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ରଙ୍ଗିନ ରୂପରେ ସଜେଇକରି ଝିଅମାନଙ୍କୁ ସେମାନଙ୍କୁ ଛାଡ଼ିଥାନ୍ତି ତା ଭିତରେ ପିଠା ପଣା ହୁଏ ଆଷାଢ଼ ମାସରେ ହେଲା ଆମ ଜଗନ୍ନାଥଙ୍କ ଯାତ୍ରା ସେଦିନ ଆମର ରଜା ରଣପୁରଙ୍କ ଭିତରେ ରଜା ଆମର ଯିଏ ରହିଥାନ୍ତି ବର୍ତ୍ତମାନ ସୁଦ୍ଧା ଆସୁଛନ୍ତି ସିଏ ଠାକୁରଙ୍କୁ ପହଁ ଚାରିପଟ ଯାକର ପହଁରୀକିରି ଯେମିତି ପହଁରା ଦାଣ୍ଡ ପହଁରା ଯେମିତି ପହଁରା କରାଯାଏ ସେଇ ରଥକୁ ଚାରି ପଟ ପହଁରିକିରି ତାରେ କ'ଣ କରାଯାଏ ନା ସବୁ ଛୀଞ୍ଚାଯାଏ ମାନେ ପାଣି ଛୀଞ୍ଚାଯାଏ ସିଦ୍ଧି କରାଯାଏ ବ୍ରାହ୍ମଣ ମାନେ ମନ୍ତ୍ରକୁ ଉଚ୍ଚାରଣ କରନ୍ତି ତାପରେ ଜଗନ୍ନାଥ ମାନେ ରଥକୁ ବିଜେ କରନ୍ତି